ହଁ ହଁ ଫ୍ରି ଅଛି ଏଇ ବସିଥିଲି ତୁ କ'ଣ କରୁଛୁ

କେଉଁ ମୁଭି ନାଁ କହ ଆଉ କେଉଁଟା ସେ ଯେଉଁ ଟ୍ରେଲର ଫ୍ରେଲର ଦେଖିଲୁଣି କି କେଉଁଟା ଭଲ ଲାଗୁଛି ନା କାଲି ଯେଉଁଟା ଫାଇନାଲ୍ କରିବୁ କର ଆଉ କିଏ କିଏ ସାଙ୍ଗଙ୍କୁ କ'ଣ ଡାକିବୁ କହ ଭଲ କଥା ମୁଁ ଦେଖିବା ତା'ହେଲେ ତୁ ଏବେ ଫାଇନାଲ କରେ କିନ୍ତୁ ଇଭିନିଂ ଆଗରୁ ଆମେ ଦେଖିବା

ନା ନା ଘରେ ଯଦି ଗାଳି କରିବେ ନହେଲେ ତୁ ଟିକେ କଥା ହେଇଯିବୁ ଘରେ ଆଉ କ'ଣ ପଢ଼ାପଢ଼ି କେମିତି ଚାଲିଛି ଆଉ କ'ଣ କହୁଛୁ କହ ଆଉ ଯିବା ସେଠି କ'ଣ ଖାଇବା କ'ଣ କୁହ କ'ଣ ସ୍ପେସିଆଲ୍ ଭଲ ଲାଗିବ ସେଠି କ'ଣ ମୁଁ ଶୁଣିଥିଲି ଚାଟ୍ ଫାଟ୍ ସେଠି କ'ଣ ଭଲ ଦିଏ କ'ଣ ଖାଇବା ସେଗୁଡ଼ା ହଁ ଠୁଙ୍କା ପୁରୀ ବି ଶୁଣିଥିଲି ଭଲ ଦିଏ ବୋଲିକା ହଉ ତା'ହେଲେ ଦେଖିବା ଗଲେ ଦେଖାହେବ ଯେ କ'ଣ ଖାଇବା ନାହିଁ କ'ଣ କରିବା ଆଉ ତୁ ଯାହା ଯାହାକୁ ଡାକିବା କଥା ଡାକିଦେବୁ ଆଉ ହଁ ମାଆଙ୍କୁ ପଚାରିବି ଯଦି ଦେବେ ନେବି ନହେଲେ ନାହିଁ ଅଟୋରେ ପଳାଇବି ହଁ ହଁ ନିହାତି ଯଦି ଗାଡ଼ି ନେଇକି ଯିବି ତୋତେ କଲ୍ କରିବି ତୋତେ ନେଇଯିବି ମୁଁ ପିକ୍ଅପ୍ କରିଦେବି ହେଲା ହଉ ହଉ ଠିକ୍ ଅଛି ମୁଁ ନିହାତି ତା'ହେଲେ ଜଣାଇବି ଆଉ ତା'ହେଲେ ଠିକ୍ ଅଛି ସେ କେବେ ତା'ହେଲେ ଯିବା ସନ୍ଡ଼େ ଦିନ ହଉ ଠିକ୍ ଅଛି ତା'ହେଲେ ମୁଁ କଲ୍ କରିବି ମୋତେ ଟିକେଟ୍ ଫଟୋ ପଠାଇବୁ ହେଲା ହଉ ବାଏ